ହଁ ଆମ ଅଞ୍ଚଳରେ ଫୁଟୁବଲ୍ର ଏକ ଅନୁଷ୍ଠାନ ରହିଅଛି ଏଠାରେ ଫୁଟୁବଲ୍ ଦଳ ଜାତୀୟ ସ୍ତରରେ ଭାଗ ନେଇଥାନ୍ତି ଅନେକଥର ମଧ୍ୟ ଏହି ଫୁଟୁବଲ୍ ଦଳ ବିଜୟ ଲାଭ କରିଅଛନ୍ତି ଏବଂ ଏହି ଅନୁଷ୍ଠାନର ଅନେକ ଖେଳାଳୀ ସ୍ଵର୍ଣ୍ଣପଦକ ମଧ୍ୟ ହାସଲ କରିଅଛନ୍ତି